ମୁଁ ଚିନ୍ତା କରିଛି ଆସନ୍ତା ଦିନ ଦିନରେ ଗୋଟେ ଫାର୍ମ କରିବି ପାଖରେ ଅଳ୍ପ କିଛି ଜମି ଅଛି ଆଉ କିଛି ଜମିି ତା' ସାଙ୍ଗରେ ମିଶାଇ କରି ଗୋଟେ ଫାର୍ମ କରିବି ଯେଉଁଠି ସବୁ ପ୍ରକାରର ପନିପରିବା ଫସଲ ହେଉଥିବ ସେଇଠି ଫାର୍ମ କରି ଗୋଟେ ଫାର୍ମ କରିବି ଯାହା ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ହବ ମୋ ପାଖକୁ ଆସିବେ ଲୋକ ମୋର ଯେତେବେଳେ ସଫଳ ହେବି ସେଇ ଫାର୍ମରେ ଅନ୍ୟମାନେ ଆସିବେ ଭାଇ କେମିତି କ'ଣ ଏଇ ଫାର୍ମ କଲେ କେମିତି କ'ଣ କଲେ ଆମକୁ ଟିକେ ସେ ବିଷୟରେ ଜ୍ଞାନ ଦିଅନ୍ତୁ ଫ୍ରି ଅଫ୍ କଷ୍ଟରେ ସେମାନେ ମୋ ପାଖରୁ ଏଇ ଯେଉଁ ଫାର୍ମିଙ୍ଗର କୌଶଳ ଶିଖିବେ ଶିଖି ଯାଇକି ତାଙ୍କ ନିଜ ନିଜ ଜାଗାରେ ନିଜ ନିଜ ଏରିଆରେ କରିବେ ସେମାନେ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିବେ ସାଜି ଏଭଳି କଲେ କ'ଣ ହବ ନା ଚାଷ କ୍ଷେତ୍ରରୁ ଆଜିକାଲି ଯୁବପିଢ଼ି ଯେଉଁ ଚାଷ କ୍ଷେତ୍ରକୁ ଆଉ ଏତେ ଧ୍ୟାନ ଦେଉନାହାନ୍ତି ନିଜକୁ ଚାଷ କ୍ଷେତ୍ର ବାହାରକୁ ନେଇ ଅନ୍ୟ ବିଭିନ୍ନ ପନ୍ଥାରେ ରୋଜଗାର କରିବା ପାଇଁ ଇଚ୍ଛା କରୁଛନ୍ତି ସେମାନେ କ'ଣ କରିବେ ନା ଆଗ୍ରହୀ ହେବେ ଏ କ୍ଷେତ୍ରରେ କେମିତି ନିଜେ ସ୍ୱାବଲମ୍ବୀ ହେବେ ଅନ୍ୟମାନଙ୍କୁ ସ୍ୱାବଲମ୍ବୀ କରିବେ ଏହି ଚିନ୍ତାଟା ମୋର ଅଛି ମୁଁ ଆଗାମୀ ଦିନରେ ଏହି କଥା କରିବା ପାଇଁ ଏହି କାର୍ଯ୍ୟ କରିବା ପାଇଁ ମାନସିକ ସ୍ତରରେ ପ୍ରସ୍ତୁତ ଅଛି